ଆମ ଅଞ୍ଚଳରେ ଯେଉଁ ବିଦ୍ୟାଳୟର ଶିକ୍ଷା ପରେ ବହୁତ କମ୍ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ବାହାରକୁ ଯାଆନ୍ତି କାରଣ ଏଇ ଆମ ଅଞ୍ଚଳରେ ବହୁତ ଗରିବ ଶ୍ରେଣୀର ଲୋକମାନେ ରହୁଥିବାରୁ ସେମାନେ ନିଜର ପରିବାର ପ୍ରତି ପ୍ରତିପୋଷଣ ପାଇଁ ସେମାନେ ଘରେ ପାଠପଢ଼ା ସରିଲା ବିଦ୍ୟାଳୟର ପାଠପଢ଼ା ସରିଲାପରେ ଚାଷ କାର୍ଯ୍ୟରେ ଲିପ୍ତ ରହିଥାନ୍ତି